ୟୁଟ୍ୟୁବ କିମ୍ବା ଟିଭିରେ ପ୍ରୋଗ୍ରାମରେ ବିଭିନ୍ନ ପ୍ରକାର ସୋ ଦେଖେ ଯେପରିକି ୟୁଟ୍ୟୁବରେ ତ ବିଭିନ୍ନ ପ୍ରକାର ସୋ ଅଛି ତା'ମଧ୍ୟରୁ ଟିଭିରେ ମୋତେ ବେଶି ଭଲ ଲାଗେ ଯେପରିକି ମୋ ହାଣ୍ଡିଶାଳ ମୋ ବୋଉ ଭାତ ରନ୍ଧା ଆଉ ଗୋଟିଏ ହେଉଛି ମୋ ରୋଷେଇ ଘର ଏହି ତିନୋଟି ଚ୍ୟାନେଲ ମୋତେ ବହୁତ ଭଲ ଲାଗେ କାହିଁକି ନା ଏଥିରେ ବିଭିନ୍ନ ପ୍ରକାର ଘରୋଇ କରଣ ଉପକରଣ ବ୍ୟବହାର କରି ଆମେ ସ୍ୱାଦିଷ୍ଟରୁ ସ୍ୱାଦିଷ୍ଟ ଖାଦ୍ୟ ରୋଷେଇ କରିପାରିବା ଏବଂ ଏହା ଏକ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ କାହିଁକି ନା ଏଥିରେ କୌଣସି ରାସାୟନିକ ପଦାର୍ଥ କିମ୍ବା ବେଶି ମସଲା ଜାତୀୟ ପଦାର୍ଥ ବ୍ୟବହାର କରାଯାଇନଥାଏ ସେଥିଲାଗି ମୋତେ ଏହି ଚ୍ୟାନେଲ ଗୁଡ଼ିକ ବହୁତ ଭଲ ଲାଗନ୍ତି ସେଥିମଧ୍ୟରୁ ମୁଁ ବହୁତ ଗୁଡ଼ିଏ ରେସିପି ନିଜେ କରିକି ଖାଇସାରିଲିଣି ଏବଂ ତା'ମଧ୍ୟରୁ ମୋତେ ମାଟି ହାଣ୍ଡି ରେସିପିଟା ବହୁତ ଭଲ ଲାଗେ କାହିଁକି ନା ଆମେ ବିଭିନ୍ନ ସାଧାରଣତଃ ମଟନ ଗୁଡ଼ିକ ଆମେ ଆମର ପରି ହେଉ କିମ୍ବା ବିଭିନ୍ନ ପ୍ରକାର ସାମଗ୍ରୀରେ ବ୍ୟବହାର କରିଥାଉ କିନ୍ତୁ ମୁଁ ଗୋଟିଏ ନୂଆ ଜିନିଷ ଦେଖିଲି ସେଥିରେ ଯେ ମାଟିହାଣ୍ଡିରେ କେମିତି ମଟନ ଗୁଡ଼ିକ ହଁ ମଟନ ତରକାରୀ କେମିତି ରନ୍ଧା ଯାଉଛି ଏବଂ ତା'ର ସ୍ଵାଦିଷ୍ଟ କିପରି ଅନ୍ୟ ଠାରୁ କେମିତି ଅଲଗା ରହୁଛି ସେ ତାକୁ ଦେଖି ମୁଁ ବହୁତ ଉପକୃତ ହୋଇଥିଲି ଏବଂ ଏଥିରୁ ମୁଁ ବହୁତ କିଛି ଶିଖିବାକୁ ପାଇଲି